ମୋ ଘର ଚାରିପାଖ ସ୍ୱଚ୍ଛ ରଖିବା ପାଇଁ ମୁଁ ମୋର ଘର ସାମ୍ନାରେ ମୁଁ ବ୍ଲିଚିଙ୍ଗ୍ ପାଉଡ଼ର୍ ପକାଏ ବ୍ଲିଚିଙ୍ଗ୍ ପାଉଡ଼ର୍ ସାମ୍ନାରେ ପକାଏ ତାପରକୁ ମୋର ଝାଡ଼ୁ ମାରେ ଯାହାବି ଯଦି ଅଳିଆଫଳିଆ ଯଦି ବି ଥିବ ସେଗୁଡ଼ାକୁ ମୁଁ ଅଳିଆ ଗାଡ଼ିରେ ଦିଏ ଅଳିଆ ଗାଡ଼ି ବି ସକାଳୁ ଆସେ ସନ୍ଧ୍ୟାବେଳ କୁ ବି ଆସେ ବାକି ଯାହା ଯୋଉ କୁକୁରଫୁକୁର ଯାହାବି ଅଳିଆ ପକାଏ ସେଗୁଡ଼ାକ ବି ମୁଁ ଝାଡ଼ୁମାରି କି ସଫାକରେ ସଫାକରି ମୋର ଚାରିପାଖକୁ ରଖେ ତାପରକୁ ଗଛ ଅନାବନା ଯଦି ବି ଗଛ ହେଇଥାଏ ମୋର ଘର ସାମ୍ନାରେ ମୁଁ ଓପାଡ଼ିକି ଫୋପାଡ଼େ ଯଦି ବି କିଛି ବି ଅଳିଆ ଯଦି ପଡ଼ିଗଲା ସେଗୁଡ଼ାକ ବି ମୁଁ ସବୁ ସଫାକରେ